ମୁଁ ମାର୍କେଟ୍ରୁ ଆଇରନ୍ କିଣିଥିଲି ସେଇଟା ବହୁତ ଭଲ ଥିଲା ତା'ର ଦାମ ହଜାର ଟଙ୍କା ଥିଲା ମୁଁ ଯେମିତି ଚାହୁଁଥିଲି ସେମିତି ହିଁ ଥିଲା ସବୁ ପ୍ରକାରର କପଡ଼ା ଇସ୍ତ୍ରୀ ହେଉଥିଲା ମାନେ ମୁଁ ଯେମିତି ଯେମିତି ଚାହୁଁଥିଲି ସେମିତି ସ୍ଵିଟର୍ ଶାଢ଼ୀ ସବୁ ପ୍ରକାରର କପଡ଼ା ଭଲ ସେ ଇସ୍ତ୍ରୀ ହଉଥିଲା ତ ବହୁତ ଖୁସି ଥିଲି ମୁଁ ସେଇ ଆଇରନ୍କୁ ପାଇକି କିନ୍ତୁ ହଠାତ କ'ଣ ହେଲା ସେ ଖରାପ ହେଇଗଲା ତା'ର ପ୍ରେସିଙ୍ଗ ବି ବହୁତ ଭଲ ଥିଲା ଅଚାନକ ଦିନେ ଖରାପ ହେଇଗଲା ମୋ ମୁଣ୍ଡ ପୁରା ଖରାପ ହେଇଗଲା କ'ଣ କରିବି ମୁଁ ବୁଝିପାରିଲିନି ଏତେ ଭଲ ଆଇରନ୍ ଖରାପ ହେଇଗଲା ଯାହାକୁ ତ ମନ ଦୁଃଖ ହବ ତ କ'ଣ କରିବି ମୁଁ ବୁଝିପାରିଲିନି ଭାରି ମନ ଦୁଃଖ ଲାଗିଲା ମୁଁ ଯାଇକି ସେ ଦୋକାନୀ ପାଖକୁ ଗଲି ତା'ର ୱାରେଣ୍ଟି ନେଇକି ତଥାପି ସେ ତିଆରି କଲାନି କି ଫେରାଇକି ନେଲାନି ତ ସେ ନେଲାନି ତଥାପି ବହୁତ କଥା ଶୁଣିଲା ତା'ର ଦୁଇ ବର୍ଷ ୱାରେଣ୍ଟି ଥିଲା ତଥାପି ସେ ନେଲାନି ତ ସବୁ ମୁଣ୍ଡ ଖରାପ ହେଇଗଲା କ'ଣ କରିବି ଭାବିପାରିଲନି ସେଇଟା ହେଉଛି ମୋ ଜୀବନର ବହୁତ ବଡ଼ ନକାରାତ୍ମକତା ସେ ଦୋକାନୀ ବାଲା ମୋ ସହ ଖରାପ ବ୍ୟବହାର ବି ଦେଖାଇଲା ସେ ଆଇରନ୍ ଆଇରନ୍ ତ ଇଲେକ୍ଟ୍ରି ବିଲ୍ ବି ଭଲ ଭଲ ଉଠୁଥିଲା ମୁଁ ଆଉ ଗୋଟେ କିଣିବାକୁ ଚାହୁଁଥିଲି କିନ୍ତୁ ମୋ ପାଖରେ ସେତିକି ପଇସା ନଥିଲା ତ ମୁଁ କ'ଣ କରିବି ବୁଝିପାରିଲିନି ସେ ବହୁତ ଅନୁରୋଧ କଲି ସେ ଦୋକାନୀ ବାଲାକୁ ତଥାପି ସେ ବୁଝିଲାନି ସେ ବହୁତ କଥା ଶୁଣାଇଲା

ମୁଁ ନିରାଶ ହେଇକି ମୋତେ ମାନେ ଫେରିବାକୁ ବାଧ୍ୟ ବାଧ୍ୟ ହେଲି କିନ୍ତୁ କ'ଣ କରିବି ମୁଁ ଭାବିପାରିଲନି ବହୁ ସେ ଲୋକ ଏମିତି କରିବ ମୁଁ ଭାବିନଥିଲି ଦେଲା ବେଳେ ସେମାନେ ଭଲ କଥାବାର୍ତ୍ତା କରୁଛନ୍ତି କିନ୍ତୁ ନେଲା ବେଳେ ବହୁତ କିଛି ଶୁଣାଉଛନ୍ତି ଅଧା ଦିନେ ବି ଭଲ ସେ ସେ ଚାଲିଲାନି ମୁଁ କଷ୍ଟମର୍ କେୟାର୍ ପାଖକୁ ବି ଫୋନ କଲି ସେ କଷ୍ଟମର୍ କେୟାର୍ ବି ମୋତେ କହିଲେ କି ଆପଣ ଦୋକାନ ଦୋକାନୀ ବାଲା ପାଖକୁ ନେଇକି ଯାଆନ୍ତୁ ସେ ଆପଣଙ୍କ କଥା ବୁଝିବେ ତଥାପି ସେ ଦୋକାନ ବାଲା କଥା ବୁଝିଲାନି ସେ ବୁଝିବ କ'ଣ ସେ ବହୁତ କଥା ଶୁଣାଇକି ଫେରାଇ ଦେଲା ସେ ଆଇରନ୍ ବହୁତ ଭଲ ଭଲ କଲର୍ ବି ତା'ର ଭଲ ଥିଲା ମୁଁ ସେ ଆଇରନ୍କୁ ପାଇଁ ବହୁତ ବହୁତ ଖୁସି ଥିଲି

ଆଇରନ୍ ମାନେ ପ୍ରେସିଙ୍ଗ ତା'ର ଭଲ ଥିଲା ତ ସ୍ଵିଟର୍ କପଡ଼ଟା ସ୍ଵିଟର୍ ବି ଭଲ ଥିଲା ମାନେ ସଫା କରିକି ସ୍ଵିଟର୍ ଆଇରନ୍ କଲା ବେଳେ ବହୁତ ଭଲ ସେ ପ୍ରେସିଙ୍ଗ ବି ହେଉଥିଲା